ମୋର ସବୁଠୁ ବଡ ଶକ୍ତି ହେଉଛି ଆତ୍ମାବିଶ୍ୱାସ ଆଉ ସେ ଆତ୍ମାବିଶ୍ୱାସରେ ମୁଁ ଆଗକୁ ବଢ଼ିଛି ତ ଯେମିତି ମୁଁ ବୃଦ୍ଧାଆଶ୍ରମରେ ରହିଛି ଆଉ ବୃଦ୍ଧାମାନଙ୍କୁ ଯେମିତି ସାହାଯ୍ୟ କରିପାରିବି ଆଗକୁ ଆହୁରି ତାଙ୍କ ଆଶୀର୍ବାଦରୁ ବି ବଢ଼ିବି ତ ସେହିଟା ମୋର ସବୁଠୁ ବଡ ଆଉ ଦୁର୍ବଳତା ଶକ୍ତି ହେଉଛି ମୋତେ ଯିଏ ଯେମିତି ରାଗିକି କୁହେ ମୁଁ ତ କାନ୍ଦିପକାଏ ଆଉ ମାନେ ନିଜକୁ ବି ବହୁତ ଦୁର୍ବଳତା କରେ ଆଉ